ମୁଁ ତ ବିଭିନ୍ନ ଜାଗା ବୁଲିଛି ବହୁତ ଜାଗା ବୁଲିଛି ଏମିତି କିନ୍ତୁ ମୋତେ ସବୁଠୁ ଭଲଲାଗେ ହେଉଛି ପୁରୀ କାହିଁକିନା ସେଠି ଓଡ଼ିଶାର ବଡ଼ ଠାକୁର ଜଗନ୍ନାଥ ଆଉ ସେ ଜାଗାକୁ ଯିଏ ଥରେ ଯାଇଛି ସେ କେବେ ମାନେ ତାଙ୍କ ମନ କେତେବେଳେ ବିରକ୍ତ ହେବନାହିଁ ଯେ ସେଠୁ ଫେରିବା ପାଇଁ ଜଗନ୍ନାଥ ଦର୍ଶନ ସେଠି ହେଉଛି ଆନନ୍ଦବଜାରରେ ସେଠି ଆନନ୍ଦ ଭୋଜନର ସେଠି ବି ହେଉ ସୁବିଧା ଅଛି ଶାନ୍ତି ଶୃଙ୍ଖଳାରେ ସେଠି ବସିକି ଖାଇବ ପୁରୀରେ ବି ଆଉ ବଡ଼ ଆମର ଲୋକନାଥ ମନ୍ଦିର ଅଛି ସମୁଦ୍ରକୂଳରେ ବୁଲି ମାନେ ଯାତ୍ରାମୟ ପୁରା ଏମିତି ଖୁସି ଲାଗିବ ଯେ ତୁମେ କହିବ ଯେ ମୁଁ ଏଠୁ ଆଉ ଫେରିବି ନାହିଁ ସେପଟେ ବାଟରେ ଫେରିଲା ବେଳକୁ ବି ଆମର ଏଠି ସୂର୍ଯ୍ୟମନ୍ଦିର କୋଣାର୍କ ଆମର ମନ୍ଦିରଟିଏ ସୂର୍ଯ୍ୟମନ୍ଦିର ସେଠି ଅଛି ସେଠି ବାରଶହ ବଢ଼େଇ କାମ କରୁଥିଲେ ଏମିତି ଧରମା ବୋଲି ତ ଜଣେ ଛୋଟ ବାଳକ ଚଉଦ ବର୍ଷର ବାଳକ ସେ ତାକୁ ମୁଣ୍ଡି ମାରିଥିଲା ମୁଣ୍ଡି ମାରିଥିଲେ ଏମିତି ଏହି ଏହି କାମ କରି ସେ ଶହ ଶହ ବଢ଼େଇଙ୍କର ଜୀବନ ରକ୍ଷା କରିଥିଲା ସେଥିପାଇଁ ମୋତେ ପୁରୀ ସହରଟି ସବୁଠୁ ଭଲଲାଗେ